ଆମର ଅଞ୍ଚଳରେ ଅପରାଧ ଆଉ ଦୁର୍ଘଟଣା ହେଲେ ଆମେ ପୁଲିସ୍ ଥାନାକେ ଯାସୁଁ ପୁଲିସ୍ ଥାନାକେ ଇଏ କରି ପୁଲିସ୍ କେ ଆମକୁ ଆସୁ କେ ଆମର ଅଞ୍ଚଲ୍ରେ ଅପରାଧ ହେଇଛି କି ଆମର ଅଞ୍ଚଲ୍ରେ ଦୁର୍ଘଟଣା ଦେଇ କି ସେମାନେ ଆମ କଥା କେ ଶୁନି କରି ଆମର ଅଞ୍ଚଲ୍ କେ ଆସନ୍ ଆଉ ଅପରାଧ ଆଉ କି ଦୁର୍ଘଟଣା କେନ୍ତା ବି ହୋଇଥିଲା ସେଇଟା ଦେଖି ସନ୍ ଆଉ ସେମାନେ ତାଙ୍କର କାମ କରୁଛନ୍ ବହୁତ ଭଲ ସୁବିଧା ଦେଇ ସନ୍ ପୁଲିସ୍ ଆଡ଼ୁ ପୁଲିସ୍ ଥାନା ଟା ଆମ ଗାଁ ଗାଁ ପାଖେ ହେଇ ଯାଇଛେ ଆମର୍ ଆମର୍ ନାଗରିକମାନଙ୍କ ଲାଗି ବହୁତ ଭଲ୍ ସୁବିଧା ଅଛି

କିଛି ଏନ୍ତା ଖରାପ କିଛି ନେନ ପୁଲିସ୍ ଥାନା ଦେଇ ଯେ ଆମର୍ ପାଖେ ଯେ ବହୁତ ଭଲ୍ ଆମକୁ ତ ଭହୁତ ଭଲ୍ ଲାଗ୍ସି କିଛି ଅସୁବିଧା ସୁବିଧା ହେଲେ ଅପରାଧ ହେଲେ କି ଦୁର୍ଘଟଣା ହେଲେ ଆମେ ପୁଲିସ୍ ଥାନା କେ ଆସୁଁ କିଛି ଏମିତି ସେଥିର୍ ଲାଗି ଆମ ଅଞ୍ଚଳରେ କିଛି ଅପରାଧ ବି ନା ହଏ ଝିଅମାନେ ଭଲ୍ ସେ ଯାଏସନ୍ ତାଙ୍କର କଲେଜ୍ କେନ୍ତା କି ଭଲ୍ ସେ ସବୁ ଚାଲିଛି